ଆମର ଗୋଟିଏ ପାରିବାରିକ ରେସିପି ଅଛି ଯାହାକି ହେଉଛି ଆରିସା ପିଠା ଯେଉଁଟାକି ମୁଁ ମୋ ମା'ଙ୍କ ଠୁ ଶିଖିଛି ମୋ ମା' ମଧ୍ୟ ତାଙ୍କ ମା'ଙ୍କ ଠୁ ଶିଖିଛନ୍ତି ଯିଏ କି ମୋର ଦାଦି ହେବେ ନାନୀ ହେବେ ସେ ମଧ୍ୟ ତାଙ୍କରି ମା' ବା ମୋର ବୁଢ଼ୀ ମା'ଙ୍କ ଠୁ ଶିଖିଛନ୍ତି ଏବଂ ମୋର ଝିଅ ମଧ୍ୟ ଆଗକୁ ମୋ ଠୁ ଶିଖିବ ଏହା ଆମର ପିଢ଼ି ପରି ପିଢ଼ି ଅତିକ୍ରମ କରିଛି ଏବଂ ଆରିସା ପିଠା ହେଉଛି ଏମିତି ଗୋଟିଏ ପିଠା ଯାହାକି ଚାଉଳ ଚୁନାରୁ ତିଆରି ହୋଇଥାଏ ଏବଂ ସେଥିରେ ଅନେକ ମିଠା ଯାହାକି ଚିନି ଗୁୁଡ଼ ଗୁୁଡ଼ ଏହି ପିଠାଟି ତିଆରି ହୋଇଥାଏ ଯାହାକି ଖାଇବା ପାଇଁ ଭାରି ସ୍ୱାଦ ବା ଭଲ ଲାଗିଥାଏ ସେଥିପାଇଁ ଏହି ଆରିସା ପିଠାରେ ରେସିପିକୁ ଆମେ ସମସ୍ତେ ଶିଖିଛୁଁ ଏହା ମୁଁ ଆପଣଙ୍କ ସହ ଅଂଶୀଦାର କରିପାରିବି